ହଁ ହ୍ୟାଲୋ ହଁ ନମସ୍କାର ହଁ ହଁ ହଁ ଏବେ ଏମିତି ଚା' ଜଳଖିଆ ହବ ଯୋଗା ହଁ ଯୋଉ ତା'ହେଲେ ମଧ୍ୟ ଖାଇବା ଆ ଦେହ ଦେହ ଟିକିଏ ଭଲ ରହିବ ହଁ ଦେହ ଭଲ ରହିବ ତେଣୁକରି ଯେଉଁ ଯେଉଁ ଯିବାଆସିବା ଭଲ ମନ୍ଦ ଏମିତି କଲେେ ଯାଇକରି ଶରୀର

ସକାଳ ସକାଳୁ ସନ୍ଧ୍ୟାରେ ଦୁଇ ଦୁଇ ଟାଇମ୍ ହଁ ଦୁଇ ଟାଇମ୍ ତିନିଶହ ତିନିଶହ ହଁ ସକାଳୁ ଆଠଟାରୁ ଯଦି ଯିବ ବୁଲିବାକୁ ଆଉ ପ୍ରାୟ ଘଣ୍ଟେ ହେବ ଘଣ୍ଟେ ହେବ ସେଇଠୁ ଆଉଥରେ ଆସିକିରି ଯାହା କିଛି ଖିଆ ପିଆ କରିକିରି ସେଇଠୁ ଆଉଥରେ ଗଲେ ଯେଉଁ ଛଅଟା ପାଞ୍ଚଟା ଛଅଟା ହେବ ହଁ ହଁ ସନ୍ଧ୍ୟାବେଳକୁ ଘଣ୍ଟାଏ ଦେ

ହଁ ହଁ ଆଉ ଖାଲି ଖାଲି ପେଟରେ ଗଲେ ଏକା ବିଦ୍ୟା ଉପାର୍ଜନ ହୁଏ ନା ଆଉ ଦେହ ସ୍ୱାସ୍ଥ୍ୟ ହେଉ ବିଦ୍ୟାରେ ହେଉ ଆଉ ହଁ ନାଇଁ ଆଧାର କାର୍ଡ଼ ଫାଡ୍ କିଛି ଲୋଡ଼ା ନାହିଁ

ତିନିଶହ ଆଇଲେ ହେଇଯିବ